ନିଜେ ଗୋଟେ ଭଲ ଲାଗେ ହଁ କିଛି ଗୋଟେ ଭଲ ଭଲ ରୋଷେଇ କରି ଖାଇବାକୁ କି କଣ କରିବାକୁ ଏମିତି ଏମିତି ରେ ତ ସାଧାରଣତଃ ସବୁ ବେଳେ ଘରେ ଭାତ ଡାଲି ଭଜା ଯାହା ଯେମିତି ହୁଏ କିନ୍ତୁ ଲକଡାଉନରେ ଆଇଁଷ ଉପରେ ହେଲେ କି ବିରିୟାନୀ ହେଉ କି ମଟନ ହେଉ କି ପୁରୀ ତରକାରୀ ଏମିତି ଯାହା ଭଲ ଲାଗେ ଖାଇବାକୁ ଘରେ ବସିଲେ ଯେତେବେଳେ ଟାଇମ ବାହାରେ ଭଲ ଲାଗେ ରୋଷେଇ କରିବାକୁ ବିଭିନ୍ନ ପ୍ରକାର ରୋଷେଇ କରି ଖାଉ ଆଉ